ଏଇଟା ଏହି ସନ୍ତୋଷ ହୋଟେଲ୍ କି ମୁଁ ଖାଦ୍ୟ ପାଇଁ ଆଇ ବରାଦ କରିଥିଲି ଆଉ ମାଛ ଡାଲି ତରକାରି ଭଜା ଚିପ୍ସ ଆଉ ଏହିସବୁ ବରାଦ କରିଥିଲି ଆଉ ତୁମ ପିଲା ତ ପଠେଇଥିଲ ଯେଉଁ ବାହାରକୁ ଆସିଥିଲା ମୁଁ ତାକୁ କହିଥିଲି ସେ ଯାଇ କିଛି କହିନାଇଁ ତ ଆଉ ମୁଁ ତ ବାରମ୍ବାର ତାକୁ ଫୋନ୍ କରୁଛି ସେ କାଇଁ ଫୋନ୍ ତ ଉଠାଉନି ଆଉ ତୁମେ ନହେଲେ କିଛି ମୋତେ ଫୋନ୍ କର ଆଉ ସାହାଯ୍ୟ କର ମୁଁ ଆଉ ବାହାରେ ଅଛି